ରୋଷେଇ କରିବା କେବଳ ମହିଳାମାନଙ୍କ କାମ ବୋଲି ମୁଁ ଭାବେନି କାହିଁକିନା ଯେତେବେଳେ ଆମ ମାମାଙ୍କ ଦେହ ଖରାପ ହୁଏ ମୋ ଦେହ ଖରାପ ହୁଏ ସେତେବେଳେ ଆମ ବାବା ରୋଷେଇ କରନ୍ତି ଆମ ଭାଇ ବି ରୋଷେଇ କରି ଆମକୁ ଦିଅନ୍ତି ଭାଇ ତ ସବୁଦିନ ମ୍ୟାଗି କରନ୍ତି ଆଉ ବାବା ଯେଉଁଦିନ ଚିକେନ ମଟନ ଅଣା ହୋଇଥିବ ସେହିଦିନ ମାମାକୁ ରୋଷେଇ କରିବାପାଇଁ ମନା କରିଦିଅନ୍ତି ତୁ ଆଜି ରୋଷେଇ କରନା ମୁଁ ଆଜି ରୋଷେଇ କରିକି ଦେବି ଦେଖିବା କେମିତି ହେଉଛି କାହିଁକିନା ତୁମେ ସବୁବେଳେ ରୋଷେଇ କରୁଛ ଆମିଷ ଯେତେବେଳେ ଅଣାହେବ ସେତେବେଳେ ଆମେ ରୋଷେଇ କରିବୁ କୁହନ୍ତି ସେମାନେ ଆଉ ବହୁତ ଭଲ ରୋଷେଇ ବି ସେମାନେ କରନ୍ତି ଆଉ ସେମାନଙ୍କର ରୋଷେଇ ମାନେ ଯିଏ ଖାଇଛି ସିଏ ତ କେବେବି ଭୁଲିବନି କାହିଁକିନା ଆମେ ଯେତିକି ବି ଜାଣୁନୁ ତା' ଠାରୁ ଭଲ ସେମାନେ କରିକି ଦିଅନ୍ତି